ସର୍ବପୁରାତନ ନୃତ୍ୟକୁ ବହୁତ ପସନ୍ଦ କରିଥାଏ ଆଜିକାଲି ନୃତ୍ୟକୁ ମୁଁ ଆଦୌ ଗୁରୁତ୍ୱ ମଧ୍ୟ ଦେଇନଥାଏ ଯେମିତିକି ସାଂସ୍କୃତିକ ପାରମ୍ପାରିକ ଲୋକ ଗୀତ ଇତ୍ୟାଦିକୁ ମୁଁ ବହୁତ ଭାବରେ ପସନ୍ଦ କରିଥାଏ ଓ ନିଜ ନିଜ ନୃତ୍ୟ ରୁଟିନ୍ ପାଇଁ ମୁଁ ପାରମ୍ପାରିକ ଗୀତକୁ ମଧ୍ୟ ବହୁତ ପସନ୍ଦ କରିଥାଏ କାହିଁକି ନା ମୁଁ ସମାଜରେ ବାସ କରୁଥିଲି ମୁଁ ନିଜର ପରମ୍ପରାକୁ ବହୁତ ଭାବରେ ଗୁରୁତ୍ୱ ଦେଇଥାଏ ମୁଁ ମୁଁ ଯେହେତୁ ଭାରତ ମୁଁ ଆଉ ମୁଁ କ'ଣ ବିଦେଶର ନୃତ୍ୟକୁ ଗୁରୁତ୍ୱ ଦେଇପାରିଥିବି ସେଥିପାଇଁ ମୁଁ ନିଜ ପରମ୍ପରା ନୃତ୍ୟକୁ ଗୁରୁତ୍ୱ ପ୍ରଦାନ କରିଥାଏ ଆଉ ମୁଁ ନିଜ ନିଜ ନୃତ୍ୟ ରୁଟିନ୍ରେ ମଧ୍ୟ ସେହି ଗୀତକୁ ବାଛିବାକୁ ପସନ୍ଦ କରିଛି